ବଗିଚାରେ କାମ ପାଇଁ ବିଭିନ୍ନପ୍ରକାର ଉପକରଣ ବ୍ୟବହାର କରାଯାଏ କୋଦାଳ କୋଦାଳ ଗୋଟେ ଏମିତିଆ ଯନ୍ତ୍ର ଯାହାକି ମାଟି ହାଣିବା ମାଟି ହାଣିବାଟା ଆଉ ମାଟି ଖୁସେଇବାଟା ବହୁ ସହଜରେ ହୋଇଥାଏ ଆଉ ଶାବଳ ଶାବଳ ଖୋଳା ଖୋଳି କରିବାରେ ଗାତ କୋଦାଳ ହେଉଛି ମାନେ ଏମିତି ଖୁସେଇବା ଆଉ ତାଡ଼ିବା କାମରେ ବ୍ୟବହାର କରାଯାଏ କିନ୍ତୁ ଇଏ ହେଉଛି ଶାବଳ ଶାବଳ ଗୋଟେ ଏମିତି ଯନ୍ତ୍ର ଯାହାକି ଖୋଳି ମାନେ ଗାଢ଼ଠୁ ଅଧିକ ଗାଢ଼ କରିହେବ ଗାତ କରିକି ବିଭିନ୍ନପ୍ରକାର ବାଉଁଶ ଫାଉଁଶ ପୋତାପୋତି ପାଇଁ ସେହି ଯେଉଁ ଯନ୍ତ୍ର ଶାବଳଟା ବ୍ୟବହାର କରାଯାଏ କୋଡ଼ି କୋଡ଼ି ହେଉଛି ଶାବଳରେ ତାଡ଼ିବା ପରେ କୋଦାଳରେ ଖୁସିବା ପରେ କୋଡ଼ି ଦ୍ୱାରା ମାଟିକୁ ଟାଣି ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଇପାରିଥାଏ ଫାଉଡ଼ା ଫାଉଡ଼ା ଏହିପରି ମାଟି କାମରେ ବ୍ୟବହୃତ କରାଯାଏ ଆଉ କଉଁଚି କଇଁଚି ହେଉଛି ଗୋଟେ ପତ୍ର ଲଟା ପତ୍ର ବିଭିନ୍ନପ୍ରକାର ପତ୍ର ସବୁ ଲଟା ଫଟା ବଢ଼ିି ବାଢ଼ି ବହୁତୁ ଇଏ ମାନେ ସାଇଜ୍ରେ ଦେଖାଯାଇନଥାନ୍ତି ସେହି ପତ୍ର ଫତ୍ର ଲଟା ଫଟା ସୋ ଗଛ ଧର ସେ ସୋ ଗଛ ବିଭିନ୍ନପ୍ରକାର ହୋଇଗଲା ମାନେ ଚାରିଆଡ଼କୁ ଲମ୍ବି ଆସିଲା ସେହି ଲମ୍ବି ଆସିବାକୁ ଇଏ କରିବା ପାଇଁ ସାଇଜ୍ କରିବା ପାଇଁ ଗୋଟେ ଆକୃତି ଦେବା ପାଇଁ କଇଁଚିର ବ୍ୟବହାର କରାଯାଇଥାଏ କତୁୁରୀ କତୁୁରୀ ସେଇ କଇଁଛି ଇଏ ସେ କତୁୁରୀର କାମ ବି କରିଥାଏ କରଣୀ କରଣୀ ହେଉଛି ଏମିତିଆ ଗୋଟେ ଯନ୍ତ୍ର ଯାହାକି ମାଟିକୁ ସାଇଜ୍ ଫାଇଜ୍ କରିବା ପାଇଁ ଏହିସବୁ ଭାବରେ ବ୍ୟବହାର କରାଯାଏ ଆଉ ଆହୁରି ବିଭିନ୍ନପ୍ରକାର ଅଛି ଆଉ ସେଇଗୁଡ଼ା ସବୁ ବ୍ୟବହାର କରିକି ଲୋକମାନେ ଚାଷବାସ ବଗିଚାରେ ସେଇ ତ କାମ କରାଯାଇଥାଏ ଆଉ